ହଁ ହଁ କ୍ଷୀରବାଲା କହୁଛି କୁହନ୍ତୁ ପୂଜା କେବେ ଆପଣଙ୍କର ଅଛି ପୂଜା ଆପଣ ଭଲ କ୍ଷୀର ଦରକାର ଥିଲା ନା ପାଣି ଆମର ମିଶୁନି ଆମର ପଏଣ୍ଟ ଅନୁଯାୟୀ କଳ ପଡ଼ି କରି ଆମର ପଏଣ୍ଟ ଅନୁଯାୟୀ ଦିଆହୁଏ କ୍ଷୀର ଆଉ ଲିଟରକୁ ଭଲ କ୍ଷୀର ପୁରା ଓରଜିନାଲ୍ କ୍ଷୀର ପିଓର୍ କ୍ଷୀର ପାଇବାକୁ ହେଲେ ଆପଣଙ୍କୁ ଲିଟରକୁ ଷାଠିଏ ଟଙ୍କା ପଡ଼ିବ ଭଲ ସେଇଟା ପୁରା ପାଇବେ ପଚାଶ ପରସେଣ୍ଟ ପାଇବେ ଆପଣ କଳ ପଡ଼ିବ ଆଉ କଳ ପଡ଼ିକି ଆପଣଙ୍କୁ ଦିଆଯିବ ଆଉ

ପୂଜାକୁ କ'ଣ ମାନେ ଅଭିଷେକ କରିବେ ଅଭିଷେକ କରିବେ ନା ଜିନିଷ ସାମଗ୍ରୀ ତିଆରି କରିବେ ହଁ ସାମଗ୍ରୀ ଆଉ ସେ ମିଠା ଫିଠା ତିଆରି କରିବେ ବୋଧେ ହଁ ହଉ ଠିକ୍ ଅଛି ଆପଣ ଭଲ କ୍ଷୀର ଦିଆଯିବ ଆପଣଙ୍କୁ

ନାହିଁ ଆମର ତ ଲିଟରକୁ ଯେତିକି ଟଙ୍କା ହିସାବରେ ଆପଣ କେତେ ଲିଟର ତଥାପି କାହିଁକିନା ଆପଣଙ୍କୁ କେତେ ଲିଟର ଭଳିଆ ଦରକାର ସେଦିନ କେତେ ପାଞ୍ଚ ଲିଟର ହେଲେ ହଁ ହେଇଯିବ ଆଉ ଆପଣଙ୍କୁ ଦିଆଯିବ ଆଉ କେତେଟା ସକାଳ ମର୍ଣ୍ଣିଙ୍ଗ ସକାଳ ସମୟ କହୁଛନ୍ତି ତ ନାହିଁ ନାହିଁ ନାହିଁ ବାସି କ୍ଷୀର ତ ଆମର ରହେନି ଜମାରୁ ସବୁଦିନ ଯାହା ଉତ୍ପାଦନ ହୁଏ ତାହା ବିକ୍ରି ହେଇଯାଏ ପୂଜାଟା ମନ୍ଦିରରେ ମନ୍ଦିରରେ ଆୟୋଜିତ କରିଛନ୍ତି ନା ଘରେ ଆୟୋଜନ କରିଛନ୍ତି ଆଚ୍ଛା ଘରେ ଆଚ୍ଛା ହଉ ଠିକ୍ ଅଛି ଆପଣ କହୁଥିଲେ କେଉଁଦିନ କହୁଥିଲେ ଆପଣଙ୍କର ଦରକାର ଆଚ୍ଛା ହଉ ହେଇଯିବ ଆଉ କେତେ ଦିନ ରହିଲା କହିଲେ ଗୋଟେ ଦିନ ଗ୍ୟାପ୍ ରହିଲେ ହଁ ହେଇଯିବ ଆପଣଙ୍କୁ ଜିନିଷ ଦିଆଯିବ କ୍ଷୀର ଆଉ ଟିକେ ନାକୁ ଆଡ଼ଭାନ୍ସ କରିଦେବେ ଟିକେ ନାକୁ ଆଗୁଆ ଆଉ

ହଉ ଠିକ୍ ଅଛି ହଉ ରଖୁଛି ଆଉ ହଁ କୁହନ୍ତୁ ହଁ ପୁରା ଆପଣଙ୍କୁ ଖାଣ୍ଟି କ୍ଷୀର ଦିଆଯିବ ଆଉ ହଁ ହଉ ଧନ୍ୟବାଦ